ହଁ ଏପରି ବହୁତ ଗୁଡ଼ିଏ ଅବସର ଅଛି ଯେଉଁଠାରେ ମୁଁ ନୃତ୍ୟରେ ଭାଗ ନେଇ ଥାଏ ଆମର ଆମର ପଞ୍ଚାୟତ ନେ ହେସି କଳାହାଣ୍ଡି ଡ୍ୟାନ୍ସିଂ ମେ ଭାଗ ନେଇଛେ ଆରୁ ସେଠାନେ ସବୁଥରମେ ଫାଷ୍ଟ ହେଇଛେ ଆରୁ ଆମର ପର୍ବପର୍ବାଣୀ ନୂଆଖାଇ ଯେଉଁଟା କି ଆମର୍ ପଶ୍ଚିମ ଓଡ଼ିଶାର ବହୁତ୍ ବଡ଼ ମୁଖ୍ୟ ପର୍ବ କହିସଁନ୍ ସେ ଠାନେ ବି ଆମ ଠାନେ ରାତି ରାତି ଆଡ଼େ ନୂଆଁଖାଇ ଭେଟ୍ ଘାଟ୍ ହେସି ସେନେ ବି ଡ୍ୟାନ୍ସିଂମାନେ ହେଁସି ସେନେ ବି ଭାଗ ନେଇଛେ ଆମର୍ କଲେଜ ନେ ବି ହେଁସି ସେଠାନେ ବି ମୁଇଁ ଭାଗ ନେଇଛେଁ ଆଉ ସ୍କୁଲ୍ ସ୍କୁଲ୍ ମଧ୍ୟନେ ବି ହେଁସି ସେଠାରେ ମୁଁ ଭାଗ ନେଇଛେଁ ତାପରେ ସେନେ ଫାଷ୍ଟ ହେଲା ଆମ୍କେଁ ଅଲଗା ସ୍କୁଲ୍କେ ଆଉ ଗୋଟେ ସ୍କୁଲ୍କେ ନିଆଯାଇଛି ସେନେ ଡ୍ୟାନ୍ସିଂ କରୁଛୁ ସେନକି ଯାଉଛୁଁ ଆରୁ ମୁଁ ଭବାନୀପାଟନା କଳାହାଣ୍ଡି ଉତ୍ସବ କେ ବି ଯାଇଛେଁ ସେନେ ବି ଡ୍ୟାନ୍ସିଂ କରିଛେଁ ଆରୁ ସେନ ବହୁତ୍ ଭଲ୍ସେ ନୃତ୍ୟମାନେ କରିସନ୍ ବହୁତ ଗୁଡ଼େ ଭଲ୍ ଭଲ୍ ଡ୍ୟାନ୍ସିଂ ଯେନ୍ମାନେ ଭଲ୍ ଭଲ୍ ଡ୍ୟାନ୍ସ୍ କରିସନ୍ ସେମାନେ ବି ଆଇସନ୍ ମନ୍ ବି ଆଉ ଭଲ୍ ଭଲ୍ ତାମାନେ ଆସିଛନ୍ ସେମାନେ ବି ଡ୍ୟାନ୍ସ୍ କରିସନ୍ ଆଉ ଆମର ବାହା ମେରେଜ୍ମାନେ ହେସି ସେଠାନେ ବି ଡ୍ୟାନ୍ସିଂ ପ୍ରୋଗ୍ରାମ୍ ରଖି ଥିସନ୍ ସେଠାନେ ମୁଇଁ ଭୂମିକା ଗ୍ରହଣ କରି ଥିସି ଆରୁ ସେନୁଁ ବହୁତ ଭଲ୍ସେ ରହିଥିସନ୍ ଡ୍ୟାନ୍ସ୍ମାନ କରିଥିସ ଆମର କଲେଜ ନେ ପ୍ରୋଗ୍ରାମମାନେ ବି ହେସି ସେନ କରିଥିସ ଆମେ ଆମେ ଇଥର୍ ଆନ୍କେଁ ଆମର୍ ନାଟକମାନେ ହେଲେ ବି ଆମେ ଆମର୍ ଡ୍ୟାନ୍ସ୍ ଦ୍ୱାରା ହି ସେଇଟା କେ ଦେଖାଇଥିସୁଁ ଆମର ଓଡ଼ିଶୀ ଡ୍ୟାନ୍ସ୍ ଓଡ଼ିଶୀ ଡ୍ୟାନ୍ସ୍ କରିଛୁଁ ଯେ ନାଇଁ କିଏ ଆମର କଳା ଆଉ ସଂସ୍କୃତିକୁ ଆମେ ଦେଇଥିସୁଁ ଆମର୍ ଜଗନ୍ନାଥ ମନ୍ଦିର୍ ଯେନ୍ତା କି ପୁରୀ ମନ୍ଦିର୍ ସେ ସେଇଟାକେ ଦେଖି କିନା ଆମେ ଡ୍ୟାନ୍ସ୍ କରି ଥିସୁଁ ସେ ନା ଜଗନ୍ନାଥ ଭଗବାନର ଲାଇଫ୍ ଷ୍ଟୋରୀକି ନେଇ କିନା ସେଇନେ ଖାଲି ଆଖି ଆଖି ନେ ମାନେ କଳାକେ ନେଇ କିନା ଆମେ ଡ୍ୟାନ୍ସିଂ ଦ୍ୱାରା ସେଇଟା କେ ଦେଖାଇ ଦେସୁଁ ସବୁ ଲୋକ୍ କେ ସେମାନଙ୍କେ ପ୍ରଭାବିତ୍ କରି ଦେଇଁସ ଆମର୍ ଡ୍ୟାନ୍ସ୍ ଦ୍ୱାରା ଆମର୍ ଡ୍ୟାନ୍ସ୍ ଦ୍ୱାରା ଆମେ ବହୁତ୍ କିଛି କରି ପାର୍ସୁଁ ଡ୍ୟାନ୍ସ୍ ଡ୍ୟାନ୍ସ୍ ଆମର ଲୋକମାନେ ସମସ୍ତେ ଡ୍ୟାନ୍ସ୍ କର୍ସନ୍ ମାନେ ଡ୍ୟାନ୍ସ୍ର ଲାଗି